ହ୍ୟାଲୋ ତ୍ରିବେଦ ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ମୁଁ ସଦାଶିବ ପାଣ୍ଡିଆ କହୁଥିଲି ମୁଁ ଗୋଟିଏ ଖାଇବା ଅର୍ଡ଼ର କରିଥିଲି କିନ୍ତୁ ମୋର ଗୋଟିଏ ଜରୁରୀ କାର୍ଯ୍ୟ ଥିବାରୁ ମୁଁ ବର୍ତ୍ତମାନ ବାହାରକୁ ଚାଲିଯାଉଛି ତେଣୁ ସେଗୁଡ଼ାକ ମୋର ବାତିଲ କରିଦିଅନ୍ତୁ